ହ୍ୟାଲୋ ନିଶା ହୋଟଲ୍ ଲାଗିଚେ କେଁ ଖାନାର କାକାଣା ତାର୍ମାନେ ଆମର୍ କମ୍ ଦାମ୍ର ଇଟା ଅଛେ ବିରିୟାନୀ ଆମର ପିଜ୍ଜା ବର୍ଗର୍ ଯଦି କମ୍ ରେଟ୍ କେନ୍ କେନ୍ଟା ଅଫର୍ ଅଛେ ବେଲେ ସେଟା ଟିକେ କହୁନ୍ ଖାଦ୍ୟ ଟିକେ ମଗାମା ତା'ପରେ ସେଟା କେନ୍ କେନ୍ଟା ଅଫର୍ ଅଛେ ସେ ହିସାବେ ଖାଦ୍ୟ ମଗେଇ କରି ମୁଇଁ ତାପରେ ଆପଣ୍କୁ କହେମି ଯଦି ବି ଅଫର୍ ନେନ ବେଲେ ବି ସେଟା ବି କହୁନ୍ ତାର୍ପରେ ଯଦି ଆଉ ତାର୍ ଭିତ୍ରେ କାକାଣା ଅଫର୍ ଅଛେ ସେଟା ବି ଟିକେ ଆମ୍କୁ କହୁନ୍ ଯେ ସେ ହିସାବେ ମଗାମା ପିଜ୍ଜା ବର୍ଗର୍ର ଅଫର୍ କେତେ କେତେ ଅଛେ ସେଟା ବି ଟିକେ କହୁନ୍ ଯେନ୍ସି ବି ତାର୍ମାନେ ଖାଦ୍ୟର ଅଫର୍ମାନେ ଅଛେ ସେଟା ବି କହୁନ୍ ଯେନ୍ଟା ଭଲ୍ ଲାଗ୍ବା ସେଟା ମଗାମା ଦେଖୁନ୍ ଟିକେ ଆଉ କହୁନ୍ ଆଜ୍ଞା ଦେଖୁନ୍ ଟିକେ ଜଲ୍ଦି ଆଜ୍ଞା ଅଫର୍ କେନ୍ଟା ଅଛେ ସେଟା କହୁନ୍ ଯେନ୍ସି ବି ଖାଦ୍ୟର ଅଫର୍ମାନେ ଅଛେ ବଲେ ବି କହୁନ୍ ଦେଖୁନ୍ ଟିକ ଜଲ୍ଦି ଆଜ୍ଞା ବର୍ଗର୍ର ପ୍ରାଇସ୍ଟା କହୁନ୍ ନିହେଲେ ହଁ ଥାଇଦଉନ୍ ଆପଣ୍ ତ ନେଇନ କେହେନିଟା ଅଫର୍ ଠିକ୍ ଅଛେ ମୁଇଁ ରଖୁଚେଁ ଦୁସ୍ରାନିକେ କଲ୍ କରୁଛେଁ